ଆମ ଅଞ୍ଚଳରେ କଳା ଏବଂ ସଂସ୍କୃତିର ବିକାଶକୁ ସମର୍ଥନ କରୁଥିବା ପାଣ୍ଠି ହେଉଛି ସରକାରୀ ପାଣ୍ଠି ସରକାରରେ ସରକାର ସେମାନଙ୍କୁ ବହୁତ ପ୍ରକାର ସାହାଯ୍ୟ କରି ବାହାର ଯାଗାକୁ ନାଚ କରିବାକୁ ପଠାଇଥାନ୍ତି ଏବଂ ଆର୍ଥିକ ସାହାଯ୍ୟ କରିଥାନ୍ତି ଏବଂ ଯେଉଁ ଦାତା ମାନେ ତାଙ୍କ ମାନଙ୍କୁ ନାଚ ଭଲ ଲାଗିଥାଏ ସେମାନେ ମଧ୍ୟ ନାଚକୁ ବହୁତ ଟଙ୍କା ସାହାଯ୍ୟ କରିଥାନ୍ତି ସେହି ଟଙ୍କାରେ ଲୋକମାନେ ବାହାର ଯାଗାକୁ ଯାଇ ନାଚ ଦେଖାଇଥାନ୍ତି ଲୋକମାନଙ୍କ ମନୋରଞ୍ଜନ କରିଥାନ୍ତି ସଂସ୍କୃତି ବିଭିନ୍ନ ପ୍ରକାରର ଆମ ସଂସ୍କୃତିକୁ ସମସ୍ତଙ୍କ ଲୋକଲୋଚନକୁ ଆଣିଥାନ୍ତି